ରଥ ଯାତ୍ରା ଦେଖି ଆସିଛ କିଏ କିଏ ଆସିଛ ମୁଁ ବି ମାଆ ବାପା ମୋର୍ ବେହେନ୍ ଦାଦା ସବୁ ଲୋକ ଯାଉଛୁ ହୁଁ ହୁଁ ହୁଁ ଗୁପ୍ଚୁପ୍ ଚାଓମିନ୍ ତୁମେ ନା କ'ଣ ଖାଇବ ଗିନ୍ବ କେ ନାଇଁ ହୁଁ ଆମେ ସେଇଠି ତାମାନେ କିଣିଲୁ ବୋଲି କହିଥିଲ ହୁଁ କେତେ ଦୂର ଆସିଲ ନା ହଁ ହଁ ମୁଁ ବେଷ୍ଟ ହେବି ପାପା କି ହଉ ହଉ ନଡ଼ିଆ କିଣିବା ଏଁ ମନ୍ଦିର ଯିବ ଦି ଲୋ ଭଲ ଲାଗିବ ପୁରା ଯିବାର ସବୁ ଲୋକ୍ ସେନ୍ ଯଦି ଭଲ ଲାଗିବ ହୁଁ ହୁଁ